ଦେଖନ୍ତୁ ଆମ ଅଞ୍ଚଳରେ ଥିବା ଡ଼ାକ୍ତରଖାନା ଆଗ ଅପେକ୍ଷା ବହୁତ ଉନ୍ନତ ମାନର ହେଲାଣି ସରକାରଙ୍କ ବିଭିନ୍ନ ପ୍ରକାର ସୁବିଧା ଓ ସହଯୋଗ ବଳରେ ସରକାରୀ ଡ଼ାକ୍ତରଖାନା ଗୁଡ଼ିକ ବହୁତ ପ୍ରକାର ସୁବିଧା ସୁଯୋଗରେ ପରିପୂର୍ଣ୍ଣ କରିଦିଆ ଗଲାଣି ବିଭିନ୍ନ ପ୍ରକାର ସୁବିଧା ସହଯୋଗ ମିଳୁଛି ଯୋଉଟାକି ଫ୍ରୀରେ ମଧ୍ୟ ଔଷଧ ଏକ୍ସରେ ମଳମୁତ୍ର ପରୀକ୍ଷା ଏହା ମଧ୍ୟ ଅତି ସହଜରେ ମଧ୍ୟ କରା ଯାଇପାରୁଛି ତାହା ସହିତ ସହରରେ ଥିବା ଯେଉଁଟାକି ଆମର ଡିଷ୍ଟ୍ରିକ୍ଟ ହେଡ଼୍କ୍ୱାଟର୍ରେ କିମ୍ବା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଆଉ ଆମର ବ୍ଲକ୍ ଚିକିତ୍ସାଳୟ ଭିତରେ ଏହା ମଧ୍ୟ ପାର୍ଥକ୍ୟ ରହିଛି କାହିଁକିନା ସେଠି ସବୁ ବଡ଼ ବଡ଼ ଡ଼କ୍ଟର୍ମାନେ ସେଠି ରୁହନ୍ତି ଆଉ ସେଠି ବେଶି ଶଯ୍ୟା ବିଶିଷ୍ଠ ଆଉ ସେଠି ବିଭିନ୍ନ ପ୍ରକାରର ଯାନ୍ତ୍ରିକ ଜନ୍ତ୍ରପାତି ଅଛି ଯେଉଁଟାକି ଅତି ବଡ଼ ବଡ଼ ରୋଗକୁ ଆମ ପରୀକ୍ଷା କରିବାପାଇଁ ସେଠି ବଡ଼ ବଡ଼ ଡ଼କ୍ଟର୍ମାନେ ଅଛନ୍ତି ତା ସହିତ ଭଲ ମେସିନାରି ମଧ୍ୟ ଅଛି ଯାହାକି ଅତି ସହଜରେ ସେଠି ଯେକୌଣସି ରୋଗକୁ ଆମେ ପରୀକ୍ଷା କରିପାରିଥାନ୍ତେ କିନ୍ତୁ ଆମ ଅଞ୍ଚଳରେ ଥିବା ଯୋଉଁ ଡ଼ାକ୍ତରଖାନାରେ ଏଇ ସବୁ ସୁବିଧାନାହିଁ କିନ୍ତୁ ଆଗ ଅପେକ୍ଷା ବହୁତ ପ୍ରକାର ପରିବର୍ତ୍ତନ ହେଇଛି ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଆଉ ସହର ଆମର ଗ୍ରାମାଞ୍ଚଳର ଡ଼ାକ୍ତରଖାନା ଭିତରେ ଏଇ ହେଉଛି ଫରକ ଆଉ ସେଠି ଭଲ ଡ଼ାକ୍ତର ରୁହନ୍ତି ସହରାଞ୍ଚଳରେ ଭଲ ଡ଼କ୍ଟର୍ ରୁହନ୍ତି ଗ୍ରାମାଞ୍ଚଳରେ ଭଲ ଡ଼ାକ୍ତର ରୁହନ୍ତି କିନ୍ତୁ ସେମାନଙ୍କର ସୁବିଧା ସୁଯୋଗଟା ଏଠି ଟିକିଏ କମ୍ ଥିବାରୁ ଯେ ସେ ସହରାଞ୍ଚଳର ର ଗୋଟେ ଲୋକ ମଧ୍ୟ ବେଶି ନିର୍ଭରକରନ୍ତି କାଇଁକିନା ସେଠି ଭଲ ଡ଼ାକ୍ତରଠାରୁ ଲୋକମାନେ ସେଠିକି ବେଶି ଯାଆନ୍ତି ଆଉ ସେଠାରେ ଯୋଉଁଟି ଏଠିକି ଯେକୌଣସି ରୋଗକୁ ଭଲ କରିବାକୁ ଯେତେବେଳେ ଆମକୁ ଟିକିଏ ସମୟ ଲାଗେ ସେଠି ସାଧାରଣତର ଯଦି ଭଲ ଡ଼ାକ୍ତରଙ୍କ ହାବୁଡ଼ରେ ଆମେ ପଡ଼ୁଛନ୍ତି ସେମାନେ ସବୁ ଅତି ସହଜରେ ଆମକୁ ଚିକିତ୍ସା କରି ଆଉ ବିଭିନ୍ନ ପ୍ରକାର ମେସିନାରି ମାଧ୍ୟମରେ ଆମକୁ ଅଁ ଚେକ୍ କରି ଆମକୁ ଭଲ ମେଡ଼ିସିନ୍ ଦେଇ ଆମକୁ ଅତି ଶୀଘ୍ର ଭଲ କରିଥାନ୍ତି